ଗ୍ରାମ ମାଧ୍ୟମରେ ଏହା ଆମର ବେଶୀ ଆମର ଦୁର୍ଗା ପୂଜା ହେଲା କି ଆମର କୌଣସି ପୂଜା ହେଲା ଆମର ଗ୍ରାମ ଅଞ୍ଚଳରେ ବର୍ତ୍ତମାନ ଆମର ଗୋଟେ ନୂଆ ଖେଲ ଚାଲିସି ଯେନ୍ଟାକି ଆମର ଦୌଡ଼ି ଟଣା ଦୌଡ଼ି ଟଣା ଖେଳ ତାର ମାନେ ବହୁତ ଧୀରେ ଧୀରେ ଫେମସ ହେବାକେ ଲାଗିଛି ବିକାଶ ହେବାକେ ଲାଗିଛି ଆଉ ଦୌଡ଼ିର ଦୁଇ ପାଖରେ ଦୁଇ ପକ୍ଷରେ ଦଶ ଦଶ ଜଣ ତାମାନେ ଲୋକ ରହିକି ତାମାନେ ରସି ଟଣା ହୁଏ ଯେଉଁ ଯେଉଁ ଦଳ ତାରମାନେ ରସି ଟାଣିବ ଏଇଟା ତାରମାନେ ତିନଥର ତିନିଥର ମାଧ୍ୟମରେ ତୃତୀୟ ଫାଷ୍ଟ ପ୍ରଥମ ଦ୍ୱତୀୟ ତୃତୀୟ ମାଧ୍ୟମରେ ତାରମାନେ ରସି ଟଣା ହୋଇଥାଏ ଯେଉଁ ଦଳ ଦୁଇଥର ରସି ଟାଣିବ ସେଇ ଦଲ ବିଜୟ ହବ ଏହିପ୍ରକାର ତାମାନେ ବିଭିନ୍ନ ପ୍ରକାର ଆମର ଆମର ବିଭିନ୍ନ ଗ୍ରାମାଞ୍ଚଲରୁ ତାରମାନେ ଭାଇମାନେ ଆସିଥାନ୍ତି ଏହି ପ୍ରଶିଷ୍ଟଣା ପ୍ରତିଯୋଗିତାରେ ତାରମାନେ ଅଂଶଗ୍ରହଣ କରିବା ପାଇଁ କୌଣସି ଏଇ ଖେଳଟା ଯାହାଡ଼େ ତାମାନେ ଧୀରେ ଧୀରେ ବହୁତ ବିକାଶ ଗତିକୁ ଚାଲିସି କୌଣସି ଦୁର୍ଗାପୂଜା ହେଲା କି କୌଣସି କୌଣସି ବି ମନ୍ଦିର ପୂଜା ହେଲା କୌଣସି ମନ୍ଦିରର ତାରମାନେ ଆମର ଆମର କ'ଣ କହନ୍ତି ଆମର ଯେଉଁ ଆମର ମନ୍ଦିରର ପୂଜାର୍ଚ୍ଚନା ହଉ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ହେଲେ ଆମର ନାଟକ ହେଲା କୌଣସି ବି ରଙ୍ଗ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ କୌଣସି ନା କୌଣସି ଗୋଟେ ଖେଲ କରାଯାଇଥାଏ ସେଥିମଧ୍ୟରୁ ଆମର ଦୌଡ଼ି ଟଣା ତାମାନେ ନିଶ୍ଚିତ ଭାବରେ ସବୁ ଜାଗାରେ ଦେଖିବାକୁ ମିଲିଥାଏ ଏଇ ରସି ଟଣା ପ୍ରତିଯୋଗିତାରେ ଅଂଶଗ୍ରହ ଅଂଶଗ୍ରହଣ କରିବା ପାଇଁ ତାମାନେ ଆମର ବିଭିନ୍ନ ଗ୍ରାମରୁ ଭାଇମାନେ ଆସିଥାନ୍ତି ଏବଂ ସେହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟ ହୋଇ ତାମାନେ ବିଜୟ ହୋଇ ପୁରସ୍କୃତ ମଧ୍ୟ ହୋଇଥାନ୍ତି ଏହି ଖେଲ ଏହି ଖେଲ ବର୍ତ୍ତମାନ ଆମର ଓଡ଼ିଶାରେ ବିଭିନ୍ନ ଜାଗାରେ ଖୁବ କ୍ଷୀପ୍ର ରୂପରେ ତାମାନେ ବିକାଶ ହେବାକୁ ଲାଗିଛି ଯେନ୍ଟାକି ଯେଉଁଟାକି ତମର ଆମର ଓଡ଼ିଶାର ଲାଗି ବହୁତ ଗର୍ବ ଓ ନିଜ ଗ୍ରାମ ଲାଗି ବି ବହୁତ ଗର୍ବର ବିଷୟ ସେଥିର୍ଲାଗି ଆମର ଓଡ଼ିଶାରେ ଖେଲ ଖେଲ ଖେଲଧାରାକୁ ତାମାନେ ଖେଲର ବିକାଶ ପାଇଁ ତମର ଓଡ଼ିଶା ସରକାର ବି ବହୁତ ଧ୍ୟାନ ଦେଇଛନ୍ତି